ଆମେ ଆଇନ ସରକାରୀ ହଉ ବା ବେସରକାରୀ ହଉ ସବୁ କ୍ଷେତ୍ରରେ ଆଇନର ସହାୟତା ନେବାକୁ ପଡ଼ିଥାଏ ପଡ଼ିଥାଏ ସରକାରୀ କ୍ଷେତ୍ରରେ କେଉଁ ସବୁ କାର୍ଯ୍ୟ କରିବାକୁ ଆମକୁ ଆଇନର ସହାୟତା ଲୋଡ଼ା ପଡ଼େ ସେହିସବୁ କ୍ଷେତ୍ରରେ ଆମେ ସରକାରୀ ଅଫିସରଙ୍କୁ ଯେମିତି ହେଲେ ମଧ୍ୟ ତାଙ୍କୁ ସେହି କାର୍ଯ୍ୟ କରାଇବାକୁ ଚେଷ୍ଟା କରାଇଥାଉ କିଛି ଲାଞ୍ଚରେ କି କିଛି ବିନା ଲାଞ୍ଚରେ ମଧ୍ୟ କରାଇ ଥାଉ ଆମେ କିଛି ଜାତି ସାର୍ଟିଫିକେଟ୍ ହଉ କିମ୍ବା ମ୍ୟାରେଜ୍ ସାର୍ଟିଫିକେଟ୍ ହଉ କିମ୍ବା ଅନ୍ୟ କୌଣସି କାଗଜପତ୍ର ତିଆରି କରିବା ପାଇଁ ଆମକୁ ଆଇନର ସହାୟତା ନେବାକୁ ପଡ଼େ ଯାହା ମଣିଷ କଷ୍ଟର ସହିତ ଅଫିସକୁ ଯାଇ ସେଥିରେ ପାଞ୍ଚ ଛଅ ଦିନ ସେହି କାର୍ଯ୍ୟରେ ରହି ସେହି ଅଫିସରଙ୍କୁ ଧରି ଲାଞ୍ଚ ଦେଇ ସେହି କାର୍ଯ୍ୟକୁ ଉପରେ ସକ୍ଷମ ହୋଇଥାଏ କିଛି ସରକାରୀ ଅଫିସର ଅଛନ୍ତି ଯିଏ କି ବିନା ଲାଞ୍ଚରେ କୌଣସି କାମ ମଧ୍ୟ କରନ୍ତି ନାହିଁ ଏଇ ବର୍ତ୍ତମାନ ଆମେ ବିଭିନ୍ନ ସବୁ କ୍ଷେତ୍ରରେ ସବୁ କାର୍ଯ୍ୟରେ ଲୋକଙ୍କୁ ଲାଞ୍ଚ ଦେଇକି ହିଁ କରିଥାଉ ଏବଂ ସେଟା ହିଁ ବହୁ କଷ୍ଟକର ଯାହା ଲାଞ୍ଚ ଦେଇକି ମଧ୍ୟ ସେମାନେ କାମକୁ ସମ୍ପୂର୍ଣ୍ଣ କରନ୍ତି ନାହିଁ